ହ୍ୟାଲୋ ଡ୍ରାଇଭର ସାର୍ ମୁଁ ଘଣ୍ଟେ ହେଲା ଏଠି ଆପଣଙ୍କୁ ଅପେକ୍ଷା କରିଛି ଆଠଟାରୁ ନଅଟା ହେଲାଣି ଆପଣ ଏପର୍ଯ୍ୟନ୍ତ କ'ଣ ପାଇଁ ପହଞ୍ଚି ପାରି ନାହାନ୍ତି ଠିକଣା ସ୍ଥଳରେ ଆପଣ ମତେ ଜଣାନ୍ତୁ ଏବଂ ଆପଣ ଆଜି ଆସିପାରିବେ ନା ନାହିଁ ତାହା ମୋତେ ଜଣେଇଦିଅନ୍ତୁ ଆପଣ ଯଦି ଆସିବେ ମୁଁ ଆପଣଙ୍କୁ ଅପେକ୍ଷା କରିବି ଆଉ ଆସିବେ ନାହିଁ ଯଦି ମୁଁ ଏଠି ଚାଲିଯିବି ଅଯଥାରେ ଆପଣଙ୍କୁ ଏଠି ଅପେକ୍ଷା କରି ସମୟ ନଷ୍ଟ କରିବା ଅପେକ୍ଷା ମଁ ଘରକୁ ଫେରିଯିବା ଉଚିତ୍ ହେବ